ଆମ ଗାଁରେ ବିଭିନ୍ନ ପ୍ରକାରର ଗ୍ରୋସରି ଦୋକାନ ଗୁଡ଼ିକ ରହିଛି ଯେ ସେଥିରେ ଡାଲି ଚାଉଳ ଚୁଡ଼ା ଚିନି ଡାଲି ଓ ବିଭିନ୍ନ ପ୍ରକାରର ଥଣ୍ଡା ପାନୀୟ ଆଉ ଛୋଟ ପିଲା ଖାଇବାକୁ ଯେମିତିକି କୁରକୁରେ ଚିପ୍ସ ବିସ୍କୁଟ କେକ ଆଉ ବିଭିନ୍ନ ପ୍ରକାରର ଚକୋଲେଟ ଆଉ ପୂଜା ସାମଗ୍ରୀ ଓ ସାମ୍ପୁ ସାବୁନ ତେଲ ଆଦି ସବୁକିଛି ମିଳିଥାଏ ଏବଂ ସେମାନେ ଆଜିକାଲି ପୂଜା ସାମଗ୍ରୀ ଗୁଡ଼ିକ ମଧ୍ୟ ସେଥିରେ ରଖିଲେଣି ଆଉ ମୁଁ ମୁଁ ବି ଯେତେବେଳେ ଯାଏ କେଉଁ ବି ଜିନଷ ଆଣିବାକୁ ସବୁ ଜିନିଷର ମୂଲ୍ୟ ବୁଝେ କେଉଁଟା କେତେ ଟଙ୍କା ବୋଲି ତା'ପରେ ପଇସା ଦେଇକି ମୁଁ ସେ ଜିନିଷକୁ ଘରକୁ ନେଇକି ଆସେ